ହଁ କେଉଁଠୁ କହୁଛନ୍ତି ଏ ପିଆଜି ବରା ସବୁ ଦଶ ଟଙ୍କା ଲେଖାଏଁ ଅଛି ଆଉ ଦଶ ଟଙ୍କା ଲେଖାଏଁ ଅଛି ଦଶ ଟଙ୍କା ଗୋଟେ ପିସ୍ ଦଶ ଟଙ୍କା କିଏ ଆପଣ ବେଙ୍ଗଲୋର୍ରୁ କହୁଛନ୍ତି କି ବେଙ୍ଗ୍ଲୋର୍ଠୁ ଓଡ଼ିଶାକୁ ବହୁତୁ ତଫାତ୍ ଆଜ୍ଞା ବୁଝିଲେ କି ଦେଖନ୍ତୁ ଓଡ଼ିଶାରେ ତ ଆମେ ସମସ୍ତେ ପ୍ରାୟ ଗରିବ ଗରିବ ଶ୍ରେଣୀର ଲୋକ ସେମିତି କଳକାରଖାନା ବିଶେଷ କିଛି ନାହିଁ ବୁଝିଲେ କିି ତ ପ୍ରାୟ ଓଡ଼ିଶାରେ ତ ସମସ୍ତେ ପ୍ରାୟ ଲୋକ ଯାଉଛନ୍ତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଆଉ ବାହାର ରାଜ୍ୟ ହେଲେ ଆଉ ତ ଆମେ ଯାହା ରହୁଛୁ ଆମେ ତ ବି ପରିବାର ବଞ୍ଚିବା ଦରକାର ନା ଆଉ ଏଇଠି ବି ଟିକିଏ ରେଟ୍ ଟିକିଏ ଅଧିକ ଅଛି ଆମେ ବି ରେଟ୍ ଟିକିଏ ନ ଦେଖିଲେ ଆମେ ନହେଲେ ଆଉ ଚାଲିବୁ କେମିତି ଆଉ ବେଙ୍ଗ୍ଲୋର୍ରେ ତ ବଡ଼ ସହରଟା ବୁଝିଲେ କି ସେଇଠୁ ତ ଏଠିକି ଆଜ୍ଞା ରେଟ୍ ଟିକିଏ ହେବ ଏକା ଆଉ ତାକୁ ଆକୁ ପାର୍ଥିକ୍ୟ ହେବ ନିଶ୍ଚିିତ ଆଉ ଆଉ କ'ଣ କରି ପାରିବୁ ଏତେ ରେଟ୍ ହେବ ସେଇଥିରେ ରେଟ୍ ଏତେ କମ୍ ଦେଉଛନ୍ତି ଧନ୍ୟବାଦ ଧନ୍ୟବାଦ ଆଜ୍ଞା ଆପଣ ତା'ହେଲେ ମୁଁ ଯିବି ନିଶ୍ଚିିତ ଆପଣ ଟିକିଏ ମୋତେ ସାହାଯ୍ୟ ଟିକିଏ କରିବେ ନିଶ୍ଚିତ

ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ତମେ ଆପଣଙ୍କର ଏଇ ନମ୍ବର୍ଟା କି ଆପଣ ଏଇ ନମ୍ବରଟା କି ଆପଣ ଆପଣ ଏହି ନମ୍ବର୍ଟା କି